ଆପଣ କେବେ ଲାଇଭ୍ ମଡ଼େଲ୍ କିମ୍ବା ସ୍ଥିର ଜୀବନ ସେଟଅପରୁ ଆକର୍ଷିତ ହୋଇଛନ୍ତି କି ସେଇ ଅନୁଭୂତି କିପରି ଥିଲା ଏଥିରେ କ'ଣ କଷ୍ଟ ମୁଁ ଜଣେ ହିରୋଇନ୍ର ମଡ଼େଲ ଦେଖିକି ସେଇ ବିଷୟରେ ଶିଖିବା ପାଇଁ ବହୁତ ଟ୍ରାଏ କରିଛି ତାଙ୍କ ପରି ତ ହେଇ ହବନି ତାଙ୍କ ପାଖାପାଖି ହେବାକୁ ବହୁତ ଟ୍ରାଏ କରିଛି ଏରା ବହୁତ କଷ୍ଟ ମାନେ ଜଣଙ୍କର ଦେଖିକି ଶିଖିବା ତା ପରି କରିବା ବହୁତ କଷ୍ଟ ତଥାପି କରିବାକୁ ପଡ଼ିବ ଲାଇଫ୍ରେ ଗୋଟାଏ ମାନେ ଗୋଟେ ଏମ୍ରେ ସକ୍ସେସ ହେବା ପାଇଁ ହେଲେ କିଛିଟା ତ କଷ୍ଟ ନକଲେ ଲାଇଫ୍ରେ ସକ୍ସେସ ହେଇ ହେବନି ସେଥିପାଇଁ ଜଣଙ୍କୁ ମାନେ ଜଣଙ୍କର ଦେଖିକି ତାର କେମିତି ସେ ସକ୍ସେସ ହେଲା ସେଇଟା ଦେଖିକି ଆମେ ବି ସକ୍ସେସ ହେବାକୁ ପଡ଼ିବ ଲାଇଫ ତ କଷ୍ଟ କିନ୍ତୁ କଷ୍ଟରେ ହିଁ ସୁଖ ମିଳିଥାଏ